ଆମର ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ଶିଖିବା ପାଇଁ ପ୍ରଥମେ ଚଢ଼େଇ ବାଘ ଭାଲୁ ଏପରିକି ଦେଖାଇ ଓଡ଼ିଆ ଶିଖାଇଲେ କଥା କୁହା ମଧ୍ୟ ଶିଖାଇଲେ ସମସ୍ତଙ୍କ ସାଙ୍ଗରେ ପରିଚୟ କରିଲେ ଏବଂ ଆମେ ଅଙ୍ଗନବାଡ଼ି ଯିବା ପରେ ସେଠାରେ ଓଡ଼ିଆଭାଷା ଶିଖିଲୁ ଅଳ୍ପ କିଛି ଶିଖିବା ପରେ ଆମେ ଅଙ୍ଗନବାଡ଼ିରୁ ପ୍ରଥମ କ୍ଲାସ୍ ୟୁ ପି ସ୍କୁଲ୍ ପ୍ରଥମ ଦ୍ଵିତୀୟରେ ଆମେ ଓଡ଼ିଆ ଶିଖିଲୁ ଓଡ଼ିଆ ଶିଖାଇବା ଦ୍ୱାରା ଆମର ଅଭିଜ୍ଞତା ବଢ଼ିଲା ଆମେ ସବୁ କିଛି ପଢ଼ିପାରିଲୁ ସବୁ ଜାଣିପାରିଲୁ ସବୁଠାରୁ ଭଲ ଆପଣ ଓଡ଼ିଆଭାଷାର ଅଭିଜ୍ଞତା ଆସ୍ତେ ଆସ୍ତେ ଧୀରେ ଧୀରେ ବଢ଼ି ଚାଲିଲା ଓଡ଼ିଆଭାଷା ସମସ୍ତେ କହିପାରିଲେ ନିଜ ନିଜକୁ ଓଡ଼ିଆରେ ମଧ୍ୟ ବୁଝାଇ ପାରିଲେ ଏହିପରି ଓଡ଼ିଆ ଭାଷାର ଅଭିଜ୍ଞତା ଆଗକୁ ଆଗକୁ ବଢ଼ି ଚାଲିଛି